ହ୍ୟାଲୋ ଆଜ୍ଞା ଏଇଟା ନିଶା ହୋଟେଲ କାଁ ଲାଗିଛି କାଁ ମୁଇଁ ଶୋଭାଚନ୍ଦ୍ର ସାହୁ ମୁଇଁ ଖୋଟା ମୁଣ୍ଡାରୁ ଅର୍ଡ଼ର କରିଥିଲି ସେ ଅର୍ଡ଼ର କେଁ ଯେ ଏତେ ବେଲ ତ ନିି ଆସିବାର ତାଲି ମୁଇଁ ଏତେ ବେଲ୍ ତ ଇନ୍ ଅଟ୍କି ଥିମି ସେତେବେଲୁ ମାଗଲିିନ ଆଉ ତମେ ଦଶ ବଜେ ପଠବାର ଥିଲା ଏକ୍ ବାଜିଲାନୁ ଏତେବେେଲେ ତକ୍ ମୁଁ ପଠାବାର୍ ତାଲି ମୋତେ ଭୋଗ ବି ବହୁତ ଗଲାନ ଓ ତା'ର ସାଙ୍ଗେ ଟାଇମ ଓଭର ହେଇ ସାରଲାନୁଁ ଏଇ ଜାଗାରେ ମୁଇଁ ବହୁତ ବେଲଦକ୍ ଅପେକ୍ଷାରେ ଅଛେ କେତେବେଲେ ତ ଏନ୍ତା ଥିମି ଏଇସବୁ ଭଲ୍ ନୁହେଁ

ଯଦି ମଗାବାରଟା ଯଦି ଭୁଲ

ଆପଣ ସେଇଟା କିଏ କ୍ୟାନ୍ସେଲ କରି ଦେଇ କ୍ୟାନ୍ସେଲ କରିଦବାର ଥିଲା ଏତ୍କି ବେଳେ ତ ଦଶ ଦଶ ବଜେରୁ ଏକ ବାଜଲା ନ କିନ୍ତୁ ମୋର୍ ପାକ୍ କେ ପହଞ୍ଚିବାର ନାହିଁ ଏସବୁ ଠିକ୍ ନିଶ୍ଚେ ଜଣେ ଖାଇବାର୍ ଅପେକ୍ଷାରେ ଅଛେ ଟାଇମ୍ ଅତିବାହିଦ ହବାରଟା ବହୁତ ଖରାପ ହେ ମଗାବାର କାଁ ଲାଭ ଅଛେ କହ